ହଁ ମୁଁ ଦଶ ରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ଦୁଇ ଶହ ପଞ୍ଚସ୍ତରୀ ଦୁଇ ହଜାର ତେଇଶ କୋଡ଼ିଏ ହଜାର ଦୁଇ ଶହ ପଞ୍ଚସ୍ତରୀ ଅଠର ହଜାର ସତର ହଜାର ପାଞ୍ଚଶହ ପଞ୍ଚାଅଶୀ